ହଁ ଆପଣ ଚନ୍ଦନ ଭାଇ କହୁଥିଲେ ନା ୱାଟର୍ ସପ୍ଲାଇରୁ ହଁ ମୁଁ ଭଦ୍ରକରୁ କହୁଥିଲି ଗଣେଶ ଲାଇନ୍ରୁ କଣ ଆମ ପାଣି ଆସୁନି ନା ମୋର ଆସୁନି ମୁଁ ତ ଆଗରୁ ବି କମ୍ପ୍ଲେନ୍ ଦେଇଥିଲି

ନା ଆସିନି ହଁ ଆମ ଘରେ ଫଙ୍କସନ୍ ବି ଅଛି ଇଆଡ଼େ ଦିବାଲୀ ଏବେ ଏବେ ସରିଛି ଘରେ ସବୁ କୁଣିଆ ଆସିକି ଅଛନ୍ତି ନା ଆସିନି ମୁଁ କମ୍ପ୍ଲେନ୍ ବି ଦେଇଥିଲି ଦୁଇଥର କଲ୍ କରିଥିଲି ସବୁତ ଚେକ୍ କରାହେଇଛି ସବୁ ଚେକ୍ କରିକି ତ କଲ୍ କରିଲି ଏ ଦୁଇଦିନ ହେଇଛି ସେମିତି ହଉଛି ହଁ ଆଗରୁ ହେଇଥିଲା ଯେ ସେଇଟା ତାପରେ ଆସିକି ଠିକ୍ କରିଥିଲେ ତାପରେ ଏବେ ଆଉଥରେ ସେମିତି ହେଉଛି

ଆମକୁ ହଁ ହଁ ଆମ ସାଇଡ଼୍ ଦେଇ ହିଁ ଯାଉଛନ୍ତି ହଉ ଠିକ୍ ଅଛି ସକାଳେ ଆସନ୍ତୁ ହଉ ରଖୁଛି ଥ୍ୟାଙ୍କ୍ ୟୁ